ସାଧାରଣତଃ ଓଡ଼ିଆ ଲୋକମାନେ ନିଜର ପରିଚୟ ଏବଂ ନିଜର ଭାବନା ପ୍ରକାଶ କରିବା ପାଇଁ ନିଜର ଭାଷାକୁ ଆଞ୍ଚଳିକ ଭିତରେ ଓଡ଼ିଆ ବୋଲି ଦେବା ପାଇଁ ତ ବିଭିନ୍ନ ପ୍ରକାର ଭାଷାର ପ୍ରୟୋଗ କରନ୍ତି ଯଥା ଆମର ପଶ୍ଚିମ ଓଡ଼ିଶାର ଭାଷା ଗୋଟିଏ ପ୍ରକାର ସେ ବିଭିନ୍ନ ପ୍ରକାର ପଶ୍ଚିମ ଓଡ଼ିଶା ଓଡ଼ିଆ ଭାଷା କିନ୍ତୁ ତାଙ୍କର ଭାଷା କହିବାର ଶୈଳୀ ହେଉଛି ଅଲଗା ଯେମିତି ଏମିତି ତାଳଚେର ଅନୁଗୁଳ ସାଇଡ୍ର କିରା ଇରା ଇତ୍ୟାଦି ଇତ୍ୟାଦି ଲାଗେ ତାଙ୍କର ଭାଷା ଅଲଗା ଯେମିତି ଆପଣ ବ୍ରହ୍ମପୁର ପଳାଇଲେ ସେ ତାଙ୍କର ପରିଚୟ ସେମିତି ଟିକିଏ ସେଇ ଓଡ଼ିଆ ଭାଷା କିନ୍ତୁ ତାଙ୍କର ଭାଷାର ଶୈଳୀ କହିବାର ଶୈଳୀ ମଧ୍ୟ ଅଲଗା ଆପଣ ପୁରୀକୁ ପଳାଇବେ ପୁରୀରେ ମଧ୍ୟ ସେମିତି ତାଙ୍କର କହିବାର ଶୈଳୀ ଷ୍ଟାଇଲ୍ ଭାଷା ପୁରା ତାଙ୍କର ସ୍ଵତନ୍ତ୍ର ଅଲଗା ଲୋକ ଜଣାପଡ଼ିଯିବେ ଯେ ଇଏ ପୁରୀଲୋକ ଆପଣ ଯଦି ପଳାଇବେ ବାଲେଶ୍ୱର ସେ ବାଲେଶ୍ୱରରେ ମଧ୍ୟ ରହିଲା ଆପାଣଙ୍କର ଯେଉଁ ଦକ୍ଷିଣ ଓଡ଼ିଶା ତାଙ୍କର କିନ୍ତୁ ଟିକିଏ ଶୁଦ୍ଧ ଓଡ଼ିଆ କହିବେ ତଥାପି କିଲୋ ଆଲୋ ଯାଲୋ ଫକୀରମୋହନ ସେନାପତିଙ୍କ ଏରିଆ ସିଏ ତାଙ୍କର କହିବା ଷ୍ଟାଇଲ୍ ଅଲଗା ଆଉ ରହିଲା ଆମର କଟକ କଟକଟା ହେଉଛି ଶୁଦ୍ଧ ଓଡ଼ିଆ ସେଠୁ ଭାଷା ଆନ୍ଦୋଳନ ସୃଷ୍ଟି ହୋଇଥିଲା ଭାଷାଭିତ୍ତିକ ରାଜ୍ୟ ଯେଉଁ କଲା ଓଡ଼ିଶା ସେ ମଧୁସୂଦନ ଦାସ ଯେଉଁ ଆରମ୍ଭ କରିଥିଲେ ସେଇଟା ସ୍ୱତନ୍ତ୍ର ସେ ଶୁଦ୍ଧ ଓଡ଼ିଆ ଆମର କଟକ ଜିଲ୍ଲାରୁ ହିଁ ଆରମ୍ଭ ହୋଇଥିଲା ତେବେ ଆଉ ଅନ୍ୟାନ୍ୟ ଯେଉଁ ରହିଲା ପଶ୍ଚିମ ଓଡ଼ିଶା ଦକ୍ଷିଣ ଓଡ଼ିଶା ଉତ୍ତର ଓଡ଼ିଶା କି ପୂର୍ବ ଓଡ଼ିଶା ଆପଣଙ୍କର ଯେଉଁ ରହିଲା ଆପଣଙ୍କର ପୁରୀ ଏସବୁ ବିଭିନ୍ନ ଟିକେ ଆଞ୍ଚଳିକ ଓଡ଼ିଆ ଭାଷାକୁ ଟିକିଏ କଦର୍ଥ କରିକି ଟିକିଏ ତା'ଥିରେ ବେ' ବା' ଲୋ' ଲା' କରିକି ସେ ଭାଷା କରିକି ସେଇଟାକୁ ନିଜର ପରିଚୟ ଦର୍ଶାଇଥାନ୍ତି କଥାବାର୍ତ୍ତାରେ